ଗ୍ରାମାଞ୍ଚଳରେ ଶିକ୍ଷାର ଅଭାବ ଘଟୁଛି କାରଣ ଗ୍ରାମାଞ୍ଚଳର ଲୋକମାନେ ପିଲାମାନଙ୍କୁ ସଠିକ୍ ଭାବରେ ଶିକ୍ଷା ଗ୍ରହଣ କରିବାର ସୁବିଧା ସୁଯୋଗ ଦେଇପାରୁନାହାଁନ୍ତି ସେମାନେ ନିଜର ଛୁଆମାନଙ୍କୁ ଉଚିତ୍ ସମୟରେ ସ୍କୁଲ୍ ପଠଉନାହାଁନ୍ତି କି ଶିକ୍ଷାର ବ୍ୟବସ୍ଥା ଶିକ୍ଷା ଦବା ପାଇଁ ଇଛୁକ ନୁହଁନ୍ତି କିନ୍ତୁ ସହରାଞ୍ଚଳର ଲୋକମାନେ ନିଜର ଛୁଆକୁ ନିଜେ ନେଇକି ଶିକ୍ଷା ଦବା ପାଇଁ ନଉଛନ୍ତି ଆଣୁଛନ୍ତି ଛୁଆର ଶିକ୍ଷାର ଅଗ୍ରଗତି ଘଟାଉଛନ୍ତି କିନ୍ତୁ ଗ୍ରାମାଞ୍ଚଳର ଲୋକମାନେ ନିଜ ଛୁଆକୁ ସଠିକ ଭାବରେ ଶିକ୍ଷାର ବ୍ୟବସ୍ଥାକୁ ଦେଖୁନାହାଁନ୍ତି କି ନିଜ ଛୁଆକୁ ଭଲରେ ପାଠ ପଢ଼ାଇବା ପାଇଁ ଇଛୁକ ନୁହଁନ୍ତି ସେମାନେ ନିଜର ଖାଦ୍ୟ ପେୟ ବିଷୟରେ ଅଧିକ ଭାବୁଛନ୍ତି କିନ୍ତୁ ନିଜ ଛୁଆର ଶିକ୍ଷାର ଉନ୍ନତି ଉପରକୁ ଦୃଷ୍ଟି ହିଁ ଦେଉନାହାଁନ୍ତି ସହରାଞ୍ଚଳର ଛୁଆମାନଙ୍କୁ ସେମାନଙ୍କର ପିତା ମାତା ନିଜେ ଯାଇକି ନିଜ ଛୁଆର ଶିକ୍ଷାଗତ ବ୍ୟବସ୍ଥାକୁ ଉଦୁ ସୁଦୃଢ଼ କରୁଛନ୍ତି ଏବଂ ସେମାନେ ନିଜ ଛୁଆକୁ ଉଚିତ୍ ସମୟରେ ବିନ୍ଦା ଅର୍ଜନ କରିବାର ସୁବିଧା ସୁଯୋଗ ଦଉଛନ୍ତି କିନ୍ତୁ ଗ୍ରାମାଞ୍ଚଳର ପିତା ମାତାମାନେ ତାଙ୍କ ଛୁଆକୁ ପାଠ ପଢ଼ାଇବା ପାଇଁ ଇଛୁକ ନୁହଁନ୍ତି କି ପ୍ରଚେଷ୍ଟା ମଧ୍ୟ କରୁ ନାହାଁନ୍ତି ଅନେକ ସମୟରେ ନିଜ ଛୁଆକୁ ମୁଲ ମଜୁରୀ ଲଗଉଛନ୍ତି କିନ୍ତୁ ପାଠ ପଢ଼ିବା ପାଇଁ ଛୁଆର ଇଚ୍ଛା ଥିଲେ ମଧ୍ୟ ତାଙ୍କ ପିତା ମାତା ସେଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି ସେହିଭଳି ଭାବରେ ସେମାନେ ନିଜ ଛୁଆକୁ ଉଚିତ୍ ସମୟରେ ପାଠ ପଢ଼ାଉ ନାହାଁନ୍ତି କି ସ୍କୁଲ୍ ମଧ୍ୟ ପଠଉ ନାହାଁନ୍ତି କିଛି ଦିନ ସ୍କୁଲ୍ ପଠେଇଲେ ବି ତାଙ୍କ ଛୁଆକୁ ମୁଲ ମଜୁରୀ ଲଗଉଛନ୍ତି ପୁଣି ଅଲଗା କିଛି କାମରେ ଲଗେଇ ଦଉଛନ୍ତି କିନ୍ତୁ ତାଙ୍କୁ ପାଠ ପଢ଼ିବା ବୟସରେ ବି ତାଙ୍କୁ କୌଣସି ଶିକ୍ଷା କୌଣସି ପ୍ରକାରର ସୁଦୃଢ଼ ଚେଷ୍ଟା ସେମାନେ କରୁନାହାଁନ୍ତି ଏହିପରି ଭାବରେ ଗ୍ରାମାଞ୍ଚଳର ଲୋକମାନଙ୍କ ଶିକ୍ଷାଗତ ଶୈଳୀର ସୀମାରେଖା ତଳେ ରହୁଛନ୍ତି ସେମାନେ ପାଠ ପଢ଼ିବାର ଚେଷ୍ଟା କଲେ ମଧ୍ୟ କିନ୍ତୁ କରିପାରୁନାହାଁନ୍ତି ସହରାଞ୍ଚଳର ଛୁଆମାନେ ଅଧିକ ଶିକ୍ଷାଗତ ଅଭାବର କାରଣରେ ସେମାନେ ପଢ଼ୁନାହାଁନ୍ତି ଗ୍ରାମାଞ୍ଚଳର ପିଲାମାନେ ଶିକ୍ଷାଗତ ଅଭାବର କାରଣରେ ପଢ଼ୁଛନ୍ତି